ହଁ ହଁ ଅର୍ପିତା କୁହ ହଁ ହଁ ସେଇଟା ତ ଆମର ସେଇ ସନ୍ଧ୍ୟା ଟାଇମ ରେ ଯିବାକଥା ଭାବୁଥିଲୁ ଠିକ୍ଅଛି ଆମେ କେଉଁଠିକି ଯିବା କହିଲ କେଉଁ ମଲ୍ଟିପ୍ଲେସକୁ ଗଲେ ଭଲହେବ ସେଇଟା ତୁମେ ଜାଣିଛ ସେ ତାର ଭଲ ସବୁ ତା କଣ୍ଡିସନ ଭଲ ଅଛି ସେ ହଲର ଆମର ଏପଟେ କ'ଣ ଯାଇଥିଲେ ସେ କ'ଣ କହୁଥିଲେ କି ତାର ପିକଚର କ୍ୱାଲିଟି ଏତେ ବି ଭଲ ନୁହଁ କ'ଣ କରିବା ସବୁ ତ ଭଲ ସବୁ ବାକି ବି ସବୁ ଠିକ୍ଠାକ୍ ଥିଲା ମୁଁ ଯେତିକି ଶୁଣିଥିଲି କିନ୍ତୁ ତାହେଲେ କ'ଣ କରିବା କହୁଛ ସେ ସରସ୍ବତୀ ମଲ୍ଟିପ୍ଲେସକୁ ଯିବା ନା ଚେଞ୍ଜ କରିବା ଆଚ୍ଛା ଆଚ୍ଛା ସେଇଟା ନହକା ଛକରେ ଅଛି ନା ମୁଁ ତ କେବେ ଯାଇନି ହଁ ହଁ ନାହିଁ ମୁଁ ଭାବୁଥିଲି ଅଛି ତ ଏବେ ସନ୍ଧ୍ୟା ଟାଇମ ରେ ତ ଯିବାର ଅଛି ଯଦି କହିବ ଅନଲାଇନ ବୁକିଙ୍ଗ୍ କରିଦେବା ନହେଲେ ସେଠି ନହେଲେ ଯାଇକି ଦେଖିବା ଆଉ

ଆଚ୍ଛା ଆଚ୍ଛା ଠିକ୍ଅଛି ନହେଲେ ମୁଁ କରିଦେବି ଆଉ ଏଇନା ତ ଟାଇମ ଅଛି ମୁଁ କରିଦେବି ତୁମକୁ ଜଣାଇବି ହଁ ଆଉ ସେ ହଲର ସିଟ୍ ର କଣ୍ଡିସନ କେମିତି କ'ଣ ଭଲ ରହୁଛି ତ ଆଉ ସେଠାକାର ଷ୍ଟାପ ମାନଙ୍କର ବିହେବିଅର ଆଚ୍ଛା ଆଚ୍ଛା ଆଉ କେଉଁ ମୁଭି ଦେଖିବା ଆରେ ସେ ଯେଉଁ ଆଦିପୁରୁଷ ଯେଉଁ ମୁଭି କହୁଛୁ ସେ ବି ଭିତିରେ ଆମେ ଆମର କିଛି ଯାଇଥିଲେ ସାଙ୍ଗମାନେ ଦେଖିବାପାଇଁ ସେ କ'ଣ ବହୁତ ଖ ମାନେ କହୁଛନ୍ତି ଏତେ ବି ଭଲ ହେଇନି ତାପରେ ବି ରିଭିଉ ବି ବହୁତ ଖରାପ ଆସୁଛି ପିକଚର ଅଁ କ'ଣ କରିବା ନା ଦେଖିଦେଇଆସିବା ଯେହେତୁ ଏତେ ଭାଇରାଲ କ'ଣ ହେଉଛି ପ୍ରତି କ୍ୟାରେକ୍ଟର ଡାଇଲଗ୍କୁ ନେଇକି ଟ୍ରୋଲ କରାଯାଉଛି ଦେଖିଦେବା ନହେଲେ ଆଚ୍ଛା ଆଉ ଖାଇବାପାଇଁ କ'ଣ ନେଇକିଯିବା ଆଚ୍ଛା ଆଚ୍ଛା ହଉ ହଉ ଆଉ କେଉଁ ଟାଇମ ରେ ବାହାରିବା ଘରୁ କେଉଁ ଟାଇମ ରେ ତୁମେ କେମିତି ଆସିବ ଘରୁ ଆଚ୍ଛା ଠିକ୍ଅଛି ହଉ ହଉ ମୋ ପାଖରେ ବି ସ୍କୁଟି ଅଛି ନହେଲେ ମୁଁ ଦେଖୁଛି ଆମର ସେ ନହକା ଛକ ପାଖରେ ମୁଁ ପାଞ୍ଚଟା ତିରିଶ ଭିତରେ ପହଞ୍ଚିଯିବି ତାପରେ ତୁମେ ସେଇ ଟାଇମ ରେ ପଳାଇଆସିବ ନହେଲେ ସେଇଠୁ ସାଙ୍ଗହେଇ ଖାଇବାକୁ ଯାହା ଜିନିଷ ନେବା କଥା ଯେଉଁ କହୁଥିଲ ପପ୍କର୍ନ୍ କୋଲଡ଼ଡ଼୍ରିଙ୍କ ବାଦାମ ଏ ସବୁ ନେଇକି ପଳାଇବା ଆଉ ଟିକେଟ ତ ସରିଥିବ ଆଉ ଆଚ୍ଛା ଆଉ କ'ଣ ଶୁଣିଥିଲି ସେଠି ଥ୍ରୀ ଡ଼ି ଗ୍ଲାସ ବି ମିଳୁଛି ତାପାଇଁ କିଛି ଏକ୍ସଟ୍ରା ଚାର୍ଜ ଲାଗେକି ଆଚ୍ଛା ଆଚ୍ଛା ତାହେଲେ ଭଲ ଭଲ ଲାଗୁଛି ଏ ସବୁ ଏକ୍ସଟ୍ରା ଫେସିଲିଟି ସବୁ ରଖିଛନ୍ତି ହଁ ଠିକ୍ଅଛି ଆମେ ସେଇଠି କି ବି ଯିବା ଦେଖିଆ କ'ଣ କେମିତି କଣ୍ଡିସନ ରହୁଛି ଯଦି ଭଲ ରହିଲା ତାହେଲେ ନେକ୍ସଟ ମୁଭି ପାଇଁ ବି ସେଇ ସରସ୍ୱତୀ ମଲ୍ଟିପ୍ଲେସ ହିଁ ଚୁସ କରିବା ଆଉ ଆଗରୁ ତୁମେ ଯାଇଛନା ସେ ଯେଉଁ ମଲ୍ଟିପ୍ଲେସକୁ ଯାଇନ ଭଲ ତ ସବୁ ହୁଁ ହୁଁ ଆଉ ଆମର ଏପଟେ ତ ଯାଇଥିଲେ ସବୁ କହୁଥିଲେ ତ ଭଲ ସବୁ ଭଲ ନହେଇଥିଲେ କାହିଁକି ରିପିଟେଡ଼ ଯାଉଥାନ୍ତେ ଠିକ୍ଅଛି ଆମେ ଯିବା ଦେଖିବା କ'ଣ କେମିତି ହଲର କଣ୍ଡିସନ ରହୁଛି ଯଦି ଭଲ ଲାଗିଲା ତାହେଲେ ପୁଣି ନେକ୍ସଟ ପ୍ଲାନ କରିବା ଆଉ ହଉ ଠିକ୍ଅଛି ଆଚ୍ଛା ଆଚ୍ଛା ହଉ ହଉ